ଆପଣ ମମତା ଶୁଜ ଶପରୁ କହୁଥିଲେ କି ହଁ ମୋତେ ଜାଣିବାର ଥିଲା ଆପଣଙ୍କ ପାଖରେ କେଉଁ କେଉଁ ବ୍ରାଣ୍ଡ ର ମାନେ ଜୋତା ସବୁ ଅଭେଲେବୁଲ ଅଛି ଆଉ ମୋତେ ଜାଣିବାର ଥିଲା ବାଟା ର ସବୁ କେଉଁ କେଉଁ ଇଏ ଅଛି ମାନେ ମାନେ କେଉଁ କେଉଁ ଟାଇପ ର ଶୁଜ ହେବ ମୋତେ ଫର୍ମାଲ ଶୁଜ ଦରକାର ଥିଲା ଫର୍ମାଲ ଶୁଜ ର ପ୍ରାଇସ କେତେ ରୁ ଆରମ୍ଭ ହେବ କହିପାରିବେ ଆଛା ତା ର କଲର ସବୁ କେଉଁ କେଉଁ କଲର ସବୁ ଅଭେଲେବୁଲ ଅଛି ଆଛା ସେହିଟା ସେହିଟା ଶୁଜ ସ୍କିନ ପାଇଁ ଭଲ ତ ଆଛା ଇଏ କହିଲେ ଛୋଟ ଛୁଆଙ୍କ ପାଇଁ କେଉଁ କେଉଁ ଇଏ ଅଛି ଆଛା ଇଏ ସାଇଜ ସବୁ କ'ଣ କ'ଣ ଅଛି ନଅ ନମ୍ବର ହେବନି ମୋ ବାପା ପାଇଁ ଆଛା ପରାଗନ ର ଶୁଜ ଟା ମାନେ ଇଏ କେତେ ରୁ ସ୍ଟାର୍ଟିଂ ହେଉଛି ନଅ ନମ୍ବର ପାଇଁ

ଦୁଇଟାଙ୍କ ଫର୍ମାଲ ବି ଆଉ ଡେଲିଇଉଜ ପାଇଁ ବି ଭଲ କ୍ୱାଲିଟିର ତ ଆଛା ଆଛା ଆଉ ଇଏ ଛୋଟ ଛୁଆଙ୍କ ପାଇଁ ଆଛା ଆଉ ଡିଜାଇନର ହିଲ୍ ଗୁଡ଼ା ଡିଜାଇନର ହିଲ୍ ଗୁଡ଼ା ଯେମିତିକି ମୁଁ ପେନ୍ସିଲ ହିଲ୍ ନେଲି ପେନ୍ସିଲ ହିଲ୍ ର ସ୍ଟାର୍ଟିଂ ରେଞ୍ଜଟା କେତେ ଆଛା ହଉ ହଉ ଆଉ କେଉଁ କଲର ସବୁ ଅଭେଲେବୁଲ ଅଛି ଆପଣଙ୍କ ପାଖରେ ଆଛା ପିଙ୍କ୍ କଲର ପିଚ୍ କଲର ୟା ଫିର ୟଲୋ କଲର ହେବନି ଆଛା ଆଛା ହଉ ଧନ୍ୟବାଦ ମୁଁ ଆସିବି ଆପଣଙ୍କ ଦୋକାନ କୁ କାଲି ତାପରେ ଆସିକି ସପିଙ୍ଗ କରିବି ଥ୍ୟାଙ୍କ ୟୁଉ ଆଜ୍ଞା